ଓଡ଼ିଆ ଭାଷାରେ ବ୍ୟାକରଣ ବିଭିନ୍ନ ପ୍ରକାର ରହିଛି ସେଗୁଡ଼ିକ ମଧ୍ୟରୁ ସନ୍ଧି ବିଚ୍ଛେଦ ରୂଢ଼ି ପ୍ରୟୋଗ ପ୍ରତିଶବ୍ଦ ବିପରୀତ ଶବ୍ଦ ଏବଂ ସରଳ ଭାଷାରେ ବୁଝେଇଦେବା ଜଟିଳ ଭାଷାରେ ବୁଝେଇବା ସାହିତ୍ୟ ବା ଓଡ଼ିଆ ଭାଷାର ତାର ସୂଚାର ରୂପରେ ପଢ଼ିବା ପାଇଁ ଭଲ ଭାବରେ ବୁଝିବା ପାଇଁ ବ୍ୟାକରଣ ବ୍ୟବହାର କରାଯାଏ ଯେପରିକି ପାଣି ତାର ପ୍ରତିଶବ୍ଦ ହେଲା ନୀର ଏବଂ ମନେ କରନ୍ତୁ ତାର ସନ୍ଧି ବିଚ୍ଛେଦ ଆମ୍ବ ଆ ଯୁକ୍ତ ମ୍ବ ସମାନ ଆମ୍ବ ତେଣୁ ଏଭଳିଆ ଭାଷାର ବିଭିନ୍ନ ପ୍ରକାର ରହିଛି ଓଡ଼ିଆରେ ଯେଉଁ ଗୁଡ଼ାକି ବ୍ୟାକରଣ ତାକୁ କୁହାଯାଏ ତେଣୁ ବ୍ୟାକରଣର ତାକୁ ଭଲ ଭାବରେ ବୁଝାଇ ଲେଖିଲେ ସେଗୁଡ଼ିକ ଭାଷାଟା ସୁନ୍ଦର ହୁଏ ଏବଂ ତାର ଶ୍ରୁତି ମଧୁର ହୁଏ ତେଣୁ ଓଡ଼ିଆ ଭାଷାକୁ ବ୍ୟାକରଣରେ ଲଗାଇ ବ୍ୟବହାର କରାଯାଇଥାଏ ଓଡ଼ିଆ ଭାଷାରେ ଆଉ ଗୋଟେ ବ୍ୟାକରଣ ଅଛି ଯେ ସରଳ ଭାଷାକୁ ଜଟିଳ ଭାଷାକୁ ସରଳ ଭାଷାରେ ପରିଣତ କରିବା ବାରମ୍ବାର ଗୋଟିଏ ଭାଷାକୁ ଗୋଟିଏ ଶବ୍ଦ କୁ ବ୍ୟବହାର ନକରି ସରଳ ଭାଷାରେ ବୁଝାଇ ଦିଆଗଲେ ତାକୁ ସରଳ କୁହାଯାଏ ସରଳ ଭାଷା ହେଉଛି ଶ୍ରୁତି ମଧୁର ତେଣୁ ବ୍ୟାକରଣକୁ ନିହାତି ବ୍ୟବହାର କରାଯାଏ ଓଡ଼ିଆ ଭାଷା ମାଧ୍ୟମରେ